ହ୍ୟାଲୋ ଆଜ୍ଞା ଆପଣ ସ୍ୱାଗତ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଛା ମୁଁ ଏଇ ରଣପୁରରୁ ଅନୁପମା ମିଶ୍ର କହୁଥିଲି ଆପଣଙ୍କ ହୋଟେଲ ଆଜି ମୁଁ ବୁକିଂ କରିବାକୁ ଚାହୁଁଛି ଆମର ଗୋଟିଏ ଟେବୁଲ ବୁକ୍ କରିବାର ଅଛି ଚାରିଜଣିଆ ଟେବୁଲ ଆମ ପରିବାର ଲୋକଙ୍କୁ ନେଇକି ଯିବି ଆପଣଙ୍କ ହୋଟେଲ କେତେ ରାତି ଯାଏଁ ଖୋଲା ଅଛି ରାତି ବାରଟା ହେଉ ହେଉ ଆଛା ଠିକ ଅଛି ଆପଣ ଠିକ ଅଛି ଆମେ ରାତି ସାତଟା ଭିତରେ ଯିବୁ ପହଞ୍ଚିବୁ ଆଛା ଆପଣଙ୍କ ସେଇଠି ଗାଡ଼ି ପାର୍କିଂ କରିବାର ସୁବିଧା ଅଛି ତ ଏଇ କାର ନେଇକି ଯିବୁ କାର ନେଇକି ରଖିବାକୁ ସୁବିଧା ଅଛି ତ ଅଜ୍ଞା ହେଉ ଆମେ ଯିବା ପୂର୍ବରୁ ଟେବୁଲଟା ବୁକ୍ କରିଥିବେ ଆଉ ଖାଇବାକୁ କ'ଣ ସବୁ ସୁବିଧା ଅଛି ସବୁ ପ୍ରକାର ଅଛି ହେଉ ହେଉ ଆମେ ରାତି ସାତଟା ଭିତରେ ପହଞ୍ଚିବୁ ଆଜି ଆପଣ ଟିକିଏ ଟେବୁଲଟା ସାଇଜ୍ କରିଥିବେ ହେଉ ହେଉ ରଖୁଛି